ହଁ ହ୍ୟାଲୋ ସୃତି ସୃତି କହୁଛ ତ ହଁ ହଁ ହଁ ଆମ ଘର ଯେଉଁ ୱାରିଙ୍ଗ୍ ହେଇଥିଲା ସେ ୱାରିଙ୍ଗ୍ କ'ଣ ନାହିଁ କିଛି ସବୁ ଡିସ୍ଅର୍ଡ଼ର୍ ହୋଇଛି ଆଉ କାଇଁ ଠିକ୍ ଲାଗୁନି ଯେଉଁ ପିଲା ୱାରିଙ୍ଗ୍ କରୁଥିଲେ କାଇଁ ଠିକ୍ ଲାଗୁନି ୱାରିଙ୍ଗ୍ ଫ୍ୱାରିଙ୍ଗ୍ ଠିକ୍ ହୋଇଛି ବୋଲି କାରଣ ସ୍ଵିଚ୍ ମାରିଲେ ଯେଉଁ ସ୍ମେଲ୍ ହେଉଛି ଆଉ ତାର ବୋଧେ କେଉଁଠି ପୋଡ଼ି ଯାଉଛି ଏ ଭୁଲ୍ ୱାରିଙ୍ଗ୍ ଅଛି ସେଥିପାଇଁ ମୋତେ ଠିକ୍ ଲାଗୁନି ତେଣୁ ପିଲା ପଠାଇକି ଟିକିଏ କ'ଣ କେମିତି ହୋଇଛି ଟିକିଏ ଦେଖିବ କି ହଁ ଏବେ ଯେଉଁ କାମ ହୋଇଥିଲା ସେହି ସେହି କାମ ସବୁ ଅସୁବିଧା ହୋଇଛି ହଁ ହଁ ହଁ ସାତ ଆଠ ଦିନ ହେଲାଣି କାମ ହୋଇଥିଲା ଆଉ ତିନିଟା ପିଲା ଆସିକି ସେ ଛଅ ବଖରା ଘର ୱାରିଙ୍ଗ୍ ଫ୍ୱାରିଙ୍ଗ୍ କରିଥିଲେ ସେଗୁଡ଼ା ସବୁ ବର୍ତ୍ତମାନ ଅସୁବିଧା ହୋଇଛି କ'ଣ କେମିତି ହୋଇଛି ଟିକିଏ ସବୁ ଦେଖିବାକୁ ପଡ଼ିବ କେଉଁ ଦିନ ପିଲା ପଠାଇବେ ତାର ଲାଗିଥିଲା ଆଠ କଏଲ୍ ତାର ଲାଗିଥିଲା ସବୁ ଘର ୱାରିଙ୍ଗ୍ ଫ୍ୱାରିଙ୍ଗ୍ ହୋଇକି ଆଠ କଏଲ୍ ତାର ଲାଗିଥିଲା ସ୍ୱିଚ୍ ପଞ୍ଚସ୍ତରୀଟା ଲାଗିଥିଲା ସବୁ ମୁଁ ସବୁ ପଇସା ତ ପେମେଣ୍ଟ୍ କରିଦେଇଥିଲି ତୁମକୁ ସବୁ ତୁମ ପିଲା ହାତରେ ଯେଉଁ ବିଲ୍ ଦେଇଥିଲ ପେମେଣ୍ଟ୍ ହୋଇଯାଇଛି ହଁ ଫ୍ୟାନ୍ ସାତଟା ଏ ସି ଦୁଇଟା ଲାଗିଥିଲା

ବଲ୍ ପଏଣ୍ଟ୍ ହେଉଛି ଏଇ ଚଉଦ ପନ୍ଦରଟା ଖଣ୍ଡେ ହେବ ବୋଧେ ଆଉ ଟି ଭି ବୋଧେ ତିନିଟା ଥିଲା ଆସିକିନା ଦେଖିକି ଗଲେ ହୁଅନ୍ତା କ'ଣ କେମିତି ଅସୁବିଧା ହୋଇଛି ଆଉ କ'ଣ ଏଇ ଆଉ ଚାଲୁଛି କେତେବେଳେ କେମିତି ୱାସିଂ ମେସିନ୍ ଚାଲୁଛି ଆଉ ଗିଜର୍ଟା ଦୁଇ ଦୁଇଟା ଚାଲୁଛି ଗିଜର୍ଟା ଚାଲୁଛି ଏତିକି ଚାଲୁଛି ଆଉ କ'ଣ ଅଣ୍ଡର୍ ୱାରିଙ୍ଗ୍ ଅଛି କିଛି ତରା ତରି ଲାଗିନାହାନ୍ତି କିନ୍ତୁ ପ୍ରୋବ୍ଲେମ୍ ଏଇଆ ହେଉଛି ତେଣୁ କ'ଣ କରିବା ବର୍ତ୍ତମାନ ସବୁ ଅଣ୍ଡର୍ ୱାରିଙ୍ଗ୍ ହୋଇଛି କ'ଣ କରିବା କାରଣ ମୁଁ ଭାବୁଛି ପିଲା ପଠାଇକରି ଦେଖିଲେ ଟିକିଏ ଭଲ ହୁଅନ୍ତା ଗାଡ଼ି ଫାଡ଼ି ଚାର୍ଜ୍ ମାନେ ନାଇଁ ନାଇଁ ଇନ୍ଭେଟର୍ ତ ଇନ୍ଭେଟର୍ ଅଲଗା ସେ ସବୁ ଫିଟିଙ୍ଗ୍ ହୋଇଛି ଇନ୍ଭେଟର୍ ସବୁ ଲାଗିଛି ସବୁ ଘରକୁ ଇନ୍ଭେଟର୍ ଠିକ୍ ଠାକ୍ ଅଛି କିନ୍ତୁ ଏଇ ବର୍ତ୍ତମାନ କ'ଣ ହୋଇଛି ମୁଁ ଜାଣିପାରୁନି ପିଲା ପଠା ତୁମ ପିଲାର ଖର୍ଚ୍ଚ ପଛକେ ଦେବି ଆଉ ଟିକିଏ ଆସିକି ସେ ଯେଉଁ ଦେଖି ଦାଖିକି ଯାଆନ୍ତୁ କିମିତି କ'ଣ ସବୁ ହୋଇଛି ଅସୁବିଧା ହୋଇଛି ନାଁଇ ନାଇଁ ତାର ସବୁ ତ ଭିତରେ ଅଛି ବାଡ଼ି ଆଡ଼େ ଆଉ କ'ଣ ନା ଟୁଲୁ ପମ୍ପ୍ ଚାଲୁନି ଟୁଲୁ ପମ୍ପ୍ ଚାଲୁନି ଏତିକି ମୁଁ ଯେଉଁ ଜିନିଷ କହିଲି ଏତିକି ଜିନିଷ ଚାଲୁଛି ନାଇଁ ନାଇଁ କିଏ ଆଉ ତାର ଆଉ କେହି ଭିଡ଼ାଭିଡ଼ି କିଛି କରିନାହାନ୍ତି ଏତିକି ତ ଅସୁବିଧା ଏତିକି ପ୍ରୋବ୍ଲେମ୍ ହେଉଛି ତାରରେ ସ୍ମେଲ୍ ହେଉଛି ବଲ୍ଟା ଧପ୍ ଧପ୍ ହୋଇକି ଜଳୁଛି ଆଉ ଗୋଟେ ସ୍ଵିଚ୍ ମାରିଲା ବେଳକୁ ଆଉ ଗୋଟେ ସ୍ଵିଚ୍ ଜଳୁଛି ସେଇ ପିଲା ସବୁ ଯେଉଁ ପିଲା ପଠାଇଥିଲ ଠିକ୍ ୱାରିଙ୍ଗ୍ କରିନାହାନ୍ତି ମ ସେଗୁଡ଼ା ସବୁ ଜାଣିନାହାନ୍ତି ୱାରିଙ୍ଗ୍ ସବୁ ଭୁଲ୍ଭାଲ୍ କରିଛନ୍ତି ସେହି ଯୋଗୁଁ ଏମିତି ଅସୁବିଧା ହେଉଛି ଯେତେ ଶୀଘ୍ର ପାରୁଛ ପଠେଇକି ମୋ ଲାଇନ୍କୁ ଠିକ୍ କର କାରଣ ବହୁତ ଅସୁବିଧା ହେଉଛି ଲାଇନ୍ ଜାଳିବା ହେଲା ଠିକ୍ ଅଛି ଥ୍ୟାଙ୍କ୍ ୟୁ ହଉ ମୁଁ ରହିଲି ହଁ ହଉ ଶୀଘ୍ର ପଠାଇବା ବ୍ୟବସ୍ତା କର ହଉ ହଁ ହଁ ହଁ